ପ୍ରଥମେ ମୋତେ ଭଗବାନଙ୍କ ଉପରେ ବିଶ୍ଵାସ ନଥିଲା କିନ୍ତୁ ଗୋଟିଏ ଦିନ ମୋତେ ବିଶ୍ଵାସ ଆସିଗଲା ନା କଣ ମୁଁ କଲେଜ ଯାଉଥାଏ କଲେଜ ଗଲାବେଳେ ମୁଁ ଯେତେବେଳେ ମୁଁ ବସ୍ରୁ ସେପଟ ଆର ପଟ ହେବା ପାଇଁ ପାର ହେବା ପାଇଁ ଚାହୁଁଥିଲି ସେତେବେଳେ ଗୋଟିଏ ଗାଡ଼ି ଆସିକି ମୋ ପୁରା ଗୋଡ଼ ତଳେ ଲାଗିଯିବା ପୂର୍ବରୁ କେମିତି ଗୋଟିଏ ତାଙ୍କ ଭଗବାନଙ୍କର କୃପା ଥିଲା ନା କଣ ପୁରା ଛେକି ହୋଇକି ମୋତେ ସେ ଗାଡ଼ିଟା କ୍ରସ ଛୁଇଁବି ପାରିଲାନି ସେଇଠୁ ଭାବିଲି କି ଗାଡ଼ି ତ ଏପଟ ବାଟେ ଗଲା ତାହେଲେ ତ ମୋତେ ସିଏ ମାଡ଼ି ଦେଇଥାନ୍ତା ମାଡ଼୍ଲା ନାହିଁ କାହିଁକି ସେଟା ବି ଭାବୁଛି ତାହେଲେ ମୁଁ ତ ଭଗବାନଙ୍କୁ ତ ବିଶ୍ଵାସ କରେନି କଣ ମୋତେ ଭଗବାନ ବଞ୍ଚାଇ ଦେଲେ କି ସେମିତି ଭାବୁଥାଏ ତାପରେ ଗଲାବେଳକୁ ନା ନା ସେଠୁ ଭାବିଲି ମୋତେ ଗାଡ଼ି ଆଜି ମାରି ଦେଇଥାନ୍ତା ଭଗବାନ ହିଁ ମୋତେ ବଞ୍ଚାଇଲେ ଗାଡ଼ି ଯଦି ମୋ ପାଦ ବାଟୁ ଗଲା ତାହେଲେ ଗାଡ଼ି ମୋତେ ମାଡ଼୍ଲା ନାହିଁ କେମିତି ସେକଥା ହିଁ ଭାବୁଥିଲି କିନ୍ତୁ ନା ମୋତେ ଭଗବାନଙ୍କୁ ହିଁ ସେଠୁ ବିଶ୍ଵାସ ଆସିଗଲା ଯେ ନା ଭଗବାନ ସତରେ ଅଛନ୍ତି ମୁଁ ଯେତେବେଳୁ ମୁଁ ଭାବୁଛି ଭଗବାନ ନାହାନ୍ତି ଏହିଟା ପଥର ଏମିତି ନିଜର ବିଶ୍ଵାସ କରୁଥିଲି ଏଟା ଭୁଲ ନା ଭଗବାନ ସତରେ ଅଛନ୍ତି ନା କଣ ସେ ସେଥିପାଇଁ ମୋତେ ବଞ୍ଚାଇଲେ ଇ ଘଟଣାଟା ମୁଁ ଭଗବାନଙ୍କୁ ବିଶ୍ଵାସ କରିଗଲି ସେଇଠୁ ମୁଁ ଭଗବାନଙ୍କୁ ଏବେ ପୂଜା କରୁଛି ଆଉ ଭଗବାନଙ୍କୁ ସବୁଦିନ ସୋମବାର ଦିନ ଯାଉଛି ପୂଜା କରିବା ପାଇଁ